ସ୍ୱାସ୍ଥ୍ୟସେବା ଆମ ଗାଁଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାତ କିଲୋମିଟର ରାସ୍ତା ଯିବା ପାଇଁକି ବହୁତ ଅସୁବିଧା ଗାଁ ଗହଳିରେ ଯଦି ଶିକ୍ଷା ବ୍ୟବସ୍ଥା କିଛି ହୁଅନ୍ତା ବା ସ୍ୱାସ୍ଥ୍ୟସେବା ପାଇଁ କିଛି ସରକାର ବ୍ୟବସ୍ଥା କରନ୍ତେ ଆମେ ମଧ୍ୟ ଲୋକମାନେ ବହୁତ ଉପକୃତ ହୁଅନ୍ତେ ଗାଁକୁ ଆମର ମଫସଲ ଜାଗା ବସ୍ ଫସ ଆସିବାର ସୁବିଧା ନାହିଁ ସରକାର ଯଦି ମୋ ବସଟାଏ ପଠାନ୍ତେ ତାହେଲେ ଲୋକମାନେ ସୁବିଧାରେ ବାହାରକୁ ଯିବା ଆସିବା ମଧ୍ୟ କରିପାରନ୍ତି ଶିକ୍ଷା ପାଇଁ ଯେ ସ୍କୁଲରେ ଶିକ୍ଷା ସ୍କୁଲ୍ ଥିଲେ ସୁଦ୍ଧା ଗାଁରେ ଶିକ୍ଷକ ଅଭାବ ତେଣୁ ଶିକ୍ଷକ ନିଯୁକ୍ତି ଯଦି ଠିକ ଅନୁସାରେ ସରକାର କରନ୍ତେ ତାହେଲେ ଲୋକମାନେ ବହୁତ ଉପକୃତ ହୁଅନ୍ତେ ଛାତ୍ରଛାତ୍ରୀମାନେ ଠିକସେ ପାଠ ପଢ଼ି ପାରନ୍ତେ ତେଣୁ ସରକାର ଏ ବାବଦରେ ଦୃଷ୍ଟି ଦିଅନ୍ତୁ